ମୋର ରାଜନୈତିକ ଦୃଷ୍ଟିରେ ପିଲାମାନେ ସାନ ସାନ ପିଲାମାନଙ୍କୁ କାମରେ ଲଗେଇ ହେବ ନାହିଁ କାହିଁକି ନା ସେମାନେ ସ୍କୁଲ୍ ଯିବା କଥା ସେମାନେ ସ୍କୁଲ୍ ଯିବ ପାଞ୍ଚରୁ ବାର ବର୍ଷ ପନ୍ଦର ବର୍ଷ ଯାଏ ସେମାନେ ସ୍କୁଲ୍ରେ ଯିବ ସେତିକି ବେଲରେ ତାରର ତାଙ୍କର ଆଉ କିଛି କାମରେ ନାହିଁ ଆଉ ଆମର ରାଜନୈତିକ ଦୃଷ୍ଟିରେ ଆମେ ପିଲାମାନଙ୍କୁ ବାଇଶି ବର୍ଷ ଆଗରେ ଯଦି ତାଙ୍କର ବାହାଘର ଦେବି ସେଟା ବି ଆମର ପାଇଁ ଅନ୍ୟାୟ